ବୌଦ୍ଧ ଜିଲ୍ଲାର ଜଳବାୟୁ ହେଉଛି ଅତ୍ୟଧିକ ଗରମ ଏଠାରେ ଜଳର ମଧ୍ୟ ଘୋର ଅଭାବ ଦେଖାଯାଏ ଗଛ ଖୁଣ୍ଟ ସବୁ ଶୁଖିଲା ପଡ଼ିଯାଏ ବେଶୀ ଗଛ ଖୁଣ୍ଟ ନାଇନ ତେଣୁକରି ଅତ୍ୟଧିକ ଗରମ ହୁଏ ବୌଦ୍ଧ ଜିଲ୍ଲାର ଲୋକମାନେ ଖରାଦିନେ ନାହିଁ ନଥିବାର ଅସୁବିଧା ଭୋଗିଥାନ୍ତି ଗାଧେଇବାପାଇଁ ପାଣି ପାଆନ୍ତିନାହିଁ କେବଳ ନଦୀକୂଳ ଉପବର୍ତ୍ତୀ ଲୋକମାନେ ଖାଲି ଟିକିଏ ଗାଧାନ୍ତି ବୌଦ୍ଧ ଜିଲ୍ଲାଦେଇ ମହାନଦୀଟି ଯାଇଥିବାରୁ ସେ ଉପକୂଳବର୍ତ୍ତୀ ଲୋକମାନେ ଖାଲି ଗାଧାନ୍ତି ଦୂର ବୌଦ୍ଧ ଜିଲ୍ଲାର ଓ ପ୍ରାନ୍ତ ଅଞ୍ଚଳରେ ଥିବା ଲୋକମାନେ ଗାଧେଇବା ପାଇଁ ପାଣି ମଧ୍ୟ ପାଆନ୍ତି ନାହିଁ ବହୁତ ଅସୁବିଧା ହୋଇଥାଏ ଆଉ ସେଠାକାର ଲୋକମାନେ ଚାଷ ଉପରେ ବେଶି ଗୁରୁତ୍ଵ ଦେଇଥାନ୍ତି ତେଣୁକରି ଚାଷ ବର୍ଷା ନହେବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରକୁ ବାହାରନ୍ତି ନାହିଁ ଯେହେତୁ ଅତ୍ୟଧିକ ଗରମ ହୁଏ ଘରେ ମଧ୍ୟ ରହିହୁଏ ନାହିଁ